ଏହା ମଧ୍ୟରୁ ଆମର ଚାଷ ସହିତ ଅନ୍ୟ ବି ବିଜନେସ୍ ଓ ଅନ୍ୟ କୌଣସି ବିଜନେସ୍ ବି ଅଛି ଆମର ଯାହା ସାର୍ଟ ପ୍ୟାଣ୍ଟ ଦୋକାନ ଓ ଯାହା ବି ଅଛି ଆମର ସେଟା ଅନେକ ଲାଭ ମଧ୍ୟ ହୋଇଥାଏ ଆମକୁ ଆଉ ପ୍ରତିବର୍ଷ ସେଇ ଦୋକାନ ମାଧ୍ୟମରେ ଆଉ ଅନେକ ମାଛ ମାଛ ଚାଷ ଆଉ ବନ୍ଧ ଗୁଡ଼ିକରେ ଆମର ମାଛ ଚାଷ କୁକୁଡ଼ା ପ୍ଲାଣ୍ଟ ସବୁ ଆଦି ପ୍ରକାରର ଆମର ଆମ୍ବ ଚାଷ ମଧ୍ୟ ହୋଇଥାଏ ଘରେ ଆଉ ଏହି ଏହା ସାହାଯ୍ୟରେ ଆମେ ଅନେକ ଟଙ୍କା ବା ଅତ୍ୟଧିକ ଲାଭରେ ଆମେ ଥାଉ ଯାହାକି ଅନେକ ଲୋକଙ୍କୁ ମଧ୍ୟ ଲଗାଇଛନ୍ତି ଶ୍ରମିକ ଭାବରେ ତାଙ୍କୁ ମଧ୍ୟ କିଛି ଦେବାକୁ ପଡ଼ିଥାଏ ଆଉ ଏହା ଚାଷ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଦଳି ଯାଇଛିି ମଧ୍ୟ ଆଉ ଅନେକ ଲୋକ ବହୁତ ଶ୍ରମ କରି ପରିଶ୍ରମ କରି ଅନେକ ଜିନିଷ ଉତ୍ପାଦନ ମଧ୍ୟ କରୁଛନ୍ତି ଆଉ ଚାଷ ଗୋଟିଏ ଏମିତି ଯାହାକୁ ଏନ୍ଜୟ କରି କରାଯାଇଥାଏ ଏନ୍ଜୟ ଭାବରେ ଆଉ ମାଇଣ୍ଡ ଫ୍ରି ଭାବରେ ଆଇଡ଼ିଆ ଭାବରେ ଚାଷ କରାଯାଇଥାଏ